ଓଡ଼ିଆ ଭାଷା ବା ଓଡ଼ିଆ ଶବ୍ଦ ମୁଁ ଭାବେ ବହୁତ ସବୁ ଗୋଟେ ଗୋଟେ ଶବ୍ଦ ବା ଗୋଟେ ଗୋଟେ ବାକ୍ୟ ତାର ବହୁତ ଆକର୍ଷଣୀୟ ବହୁତ ସୁନ୍ଦର ହିଁ ଲାଗିଥାଏ